ଓଡ଼ିଶାର ପ୍ରମୁଖ ମନୋରଞ୍ଜନ କେନ୍ଦ୍ର ଜିଲ୍ଲା ଗୁଡ଼ିକ ଯାହାକି ଅନେକ ଅବକାଶ ବିକଳ୍ପ ପ୍ରଦାନ କରେ ତାହା ହେଉଛି ଖୋର୍ଦ୍ଧାର ଭୁବନେଶ୍ଵର ଫୁଲବାଣୀ ବଲାଙ୍ଗୀର କୋଣାର୍କ ପୁରୀ ବାଲେଶ୍ଵର ବ୍ରହ୍ମପୁର ଭଦ୍ରକ ଭଦ୍ରକ କଟକ ଚିଲିକା ଇତ୍ୟାଦି ପୁରୀର ବେଳାଭୂମି ଜଗନ୍ନାଥ ମନ୍ଦିର ଏବଂ ଡଲଫିନ୍ କେନ୍ଦ୍ର ସାତପଡ଼ା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ସମସ୍ତେ ଯାଇଥାନ୍ତି ମନ୍ଦିର ମାଳିନୀ ନଗରୀ ଭୁବନେଶ୍ଵର ଖଣ୍ଡଗିରି ଉଦୟଗିରି ଗୁମ୍ଫା ଧଉଳିଗିରିର ଶାନ୍ତି ସ୍ତୂପ ନନ୍ଦନକାନନ ଲିଙ୍ଗରାଜ ମନ୍ଦିର ବାଲେଶ୍ଵରର କ୍ଷୀରଚୋରା ଗୋପୀନାଥ ଗୋପୀନାଥ ମନ୍ଦିର ଚାନ୍ଦବାଲିର କ୍ଷେପଣାସ୍ତ୍ର କେନ୍ଦ୍ର ପାରାଦୀପ ବନ୍ଦର ଇତ୍ୟାଦି ଅବକାଶ କାଳୀନ ବିକଳ୍ପ ଭାବରେ କାର୍ଯ୍ୟ କରେ ଯେଉଁଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଅବକାଶ ପାଇଲେ ସେହି ସ୍ଥାନ ଗୁଡ଼ିକୁ ଯିବାକୁ ଇଚ୍ଛା କରନ୍ତି ଯାହା ଦ୍ଵାରା ମଣିଷ ପାଇଥିବା କଷ୍ଟକୁ ଭୁଲିଯାଏ ଏବଂ ପୁନର୍ବାର କାର୍ଯ୍ୟ କରିବାକୁ ଇଚ୍ଛା କରିବା ସହ ଆଗଭର ହୋଇଥାଏ